ଆମ ସାଂସ୍କୃତିକ ପର୍ବ ତ ଆମେ ଯେହେତୁ କୋରାପୁଟିଆ ଆଦିବାସୀ ତ ଆମର ସବୁଠୁ ବଡ଼ ପର୍ବ ଚଇତ ପରବ ଏଇ ଚଇତ ପରବରେ ଆମେ ସବୁ ମିଶିକି ଘର ପରିବାର ଆଉ ଯେତେବି କଲୋନୀ ଲୋକ ସବୁ ମିଶିକି ପର୍ବ ଖାଇଥାଉ ଆମ୍ବ ପର୍ବ ତ ଆମ୍ବ ପର୍ବ ଖାଇସାରିଲା ପରେ ଘରେ ଘରେ ଭାତ ଆଉ ସେ ଯେଉଁ ଆମ୍ବ ଆଉ ଚିକେନ୍ ଯାହା ବି ଆମେ ରାନ୍ଧିଥାଉ ପର୍ବ ହିସାବରେ ସେଇଟା ଆମେ ଦେଇଥାଉ ଦେଇସାରିଲା ପରେ ଦେଇସାରିଲା ପରେ ତା'ପରେ ଆମ ବିଭିନ୍ନ ନାଚ ଗୀତ ଯାହା ବି ଖୁସବାସ କରୁ କରିସାରିଲା ପରେ ସମସ୍ତେ ସାନ ସାନ ପିଲା ରାସ୍ତାରେ ଜଗିକି ମାନେ ଖୁସିରେ ଯାହା ବିି ସମସ୍ତଙ୍କୁ ପଇସା ମାଗନ୍ତି ପଇସା ମାଗି ସାରିଲା ପରେ ତା'ପରେ ବେଟକୁ ଯାଆନ୍ତି ବେଟ୍ ମାନେ ହଉଛି ଯେଉଁ ପିଲାମାନେ ଜଙ୍ଗଲ ଯାଇକି ଯାହା ବିି ପଶୁପକ୍ଷୀକୁ ମାରିକି ଆଣିସାରିଲା ପରେ ସମସ୍ତଙ୍କୁ ବଣ୍ଟା ହଉଛି ସେତିକି ହଉଛି ଆମର ସବୁଠୁ ବଡ଼ କୋରାପୁଟିଆ ପର୍ବ